ଯେହେତୁ ଆମର ଗ୍ରାମାଞ୍ଚଳରେ ବହୁତ କୃଷକ ରହୁଛନ୍ତି ଏବଂ କୃଷକମାନେ ଆମର ଚାଷରୁ ହିଁ ଜୀବିକା ଅର୍ଜନ କରୁଛନ୍ତି ତେଣୁ ସେମାନଙ୍କ ପାଇଁ ସାମହିକ ସମର୍ଥନ ଯୋଗାଡ଼ କରିବା ନିହାତି ଆବଶ୍ୟକ କାରଣ କୃଷିର ଯଦି ଉନ୍ନତି ହେବ ନାହିଁ ତ କୃଷକ ସମାଜ କିପରି ବଞ୍ଚିବ ତେଣୁ ଏହି କୃଷକମାନଙ୍କର ସାମୁହିକ ଉନ୍ନତି ପାଇଁ ତାଙ୍କୁ ସରକାରୀ ଏବଂ ବେସରକାରୀ ଏବଂ ଏନଜିଓ ତରଫରୁ ବିଭିନ୍ନ ସହାୟତା ମିଳିବା ଦରକାର ତେଣୁ ଏହିଟାରେ କୃଷକମାନଙ୍କ ପାଇଁ ସାମୁହିକ ସମର୍ଥନ ଆମେ ସାଧାରଣତଃ ବେସରକାରୀ ଆଉ ଏନଜିଓ ସଂସ୍ଥା ତରଫରୁ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ ପାଇବା ପାଇଁ ଆମେ ଚେଷ୍ଟା ଚଲାଇଥାଉ କାରଣ ସରକାରୀ ସ୍ତରରୁ ଗୋଟିଏ ସାହାଯ୍ୟ ପାଇବାଟା ଭାରି କଷ୍ଟକର ହୋଇପଡ଼େ ତେଣୁ ଯେତେକ ବେସରକାରୀ ଅନୁଷ୍ଠାନ ଏବଂ ଏନଜିଓ ସେମାନେ ମଧ୍ୟ ସରକାରଙ୍କଠାରୁ ଆଣିକି ଲୋକମାନଙ୍କ ସହିତ ଜଡ଼ିତ ଅଛନ୍ତି ଆଉ ସେମାନେ ଲୋକମାନଙ୍କର ବିଭିନ୍ନ ଅସୁବିଧାକୁ ସମାଧାନ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ସେମାନଙ୍କଠାରୁ ଏହି ସାମୁହିକ ସମର୍ଥନକୁ ଆମେ ଲୋଡ଼ୁ କାରଣ ସେମାନେ ଆମ ପାଖାପାଖି ରହିଥାନ୍ତି ଏବଂ ସେମାନଙ୍କ ସହିତ ଆମେ ଯୋଗାଯୋଗ ବିଭିନ୍ନ ସମୟରେ କରିଥାଉ ଏବଂ ସେମାନଙ୍କଠାରୁ ସାହାଯ୍ୟ ସହଯୋଗ ବହୁତ ଶୀଘ୍ର ପାଇଥାଉ କିନ୍ତୁ ସରକାରୀ ସ୍ତରରେ ଏକ ସାହାଯ୍ୟ ପାଇବାଟା ଟିକେ କଷ୍ଟକର ହୋଇପଡ଼େ ସେଥିପାଇଁ ଧାଁଦୌଡ଼ କରିଆକୁ ପଡ଼େ ସେଥିପାଇଁ ଚିହ୍ନା ପରିଚୟ କରିବାକୁ ପଡ଼େ ଆଉ ସରକାରଙ୍କର ବିଭିନ୍ନ ବିଭାଗୀୟ ଲୋକଙ୍କ ପାଖରେ ପହଞ୍ଚିଆଟା ମଧ୍ୟ କଷ୍ଟକର ହୋଇପଡ଼େ କୃଷକମାନଙ୍କ ପାଇଁ ତେଣୁ ଆମେ ସାମୁହିକ ସହଯୋଗ ବେସରକାରୀ ଏନଜିଓ ତରଫରୁ ଆମେ ବିଭିନ୍ନ ସମୟରେ ଲୋଡ଼ୁ